ଆମେ ମାର୍କେଟରୁ ଗୋଟେ କୁଲର ନେଇକି ଆସିଥିଲୁ ଯାହାକି ଘରକୁ ଆଣିଲା ପରେ ବହୁତ କିଛି ଭଲରେ କାମ କରୁଛି ତା ପାର୍ଟସ ତାର ଫେସିଲିଟି ସବୁକିଛି ଭଲ ଅଛି ଏମିତିକି ନା ବୁଲିବାରେ ଦିକତ୍ ହଉଛି ନା ମୋଟରରେ ନା ପାଣିରେ ସବୁକିଛି ଫେସିଲିଟି ବହୁତ ଭଲ ଅଛି ଏବଂ ହାୱା ବି ବହୁତ ଭଲ ହୁଏ ଗରମରେ ପୁରା ଥଣ୍ଡା ରଖେ ଏବଂ ବହୁତ ଭଲ ମଧ୍ୟ ଅଟେ ଭଲ କମ୍ପାନୀର ବି ସେଥିପାଇଁ ଯେତେ ଚାଲୁ ନା କାହିଁକି ଅନଲିମିଟେଡ଼ ଚାଲିଲେ ବି କିଛି ସମସ୍ୟାର ସମାଧାନ ହବା ପାଇଁ ସମ୍ମୁଖୀନ ହବା ପାଇଁ ପଡ଼ିନଥାଏ ଏବଂ ବହୁତ ଭଲ କାମ ବି କରୁଛି